ମୁଁ ଫେବୃଆରୀ ଚବିଶି ଦୁଇ ହଜାର ଚବିଶି ତାରିଖ ଦିନ ଏସ୍ଆର୍ ମଲ୍କୁ ଯାଇଥିଲି ସେଠାରେ ଗୋଟିଏ ଫ୍ରକ୍ ଦେଖିଲି ତାହା ମୋତେ ଅତି ସୁନ୍ଦର ଲାଗିଲା ମୋତେ ଆଣିବାକୁ ବହୁତ ଭଲ ଲାଗିଲା କିନ୍ତୁ ମୋ ପାଖରେ ପଇସା କମ୍ ଥିବାରୁ ମୁଁ ସେଟାକୁ ଆଣିବାକୁ ମନା କରିଦେଲି ମତେ ବାରମ୍ବାର ସେହି ଡ୍ରେସ୍ ପାଖରେ ହିଁ ମୋର ଆଖି ଯାଉଥାଏ କେମିତି ମୁଁ ସେ ଡ୍ରେସ୍ କିଣିବି ତଥାପି ମୁଁ କିଣିପାରିଲି ନାହିଁ ଗଲା ତ ଗଲା ଛଅ ମାସ ଗଲାପରେ ମୁଁ ଆମ ପାଖ ସହର ବୋଇପୁରୁଡ଼ାରେ ଯାଇ ଦେଖିଲି ସେମ୍ ଟୁ ସେମ୍ ସେମିତି ଡ୍ରେସ୍ ହିଁ ଥିଲା ଦେଖିବାକୁ ଗଲେ ସେମିତି ହି ଦେଖାଯାଉଥିଲା ବାକି ତା'ର ରେଟ୍ ବହୁତ କମ୍ ଥିଲା ମୁଁ ବିଶ୍ୱାସ ବି କରିପାରିଲିିନି ତେଣୁ ମୁଁ ମଲ୍କୁ ଯିବାକୁ ଛାଡ଼ିଦେଲି ଛୋଟ ଛୋଟ ସହରରେ କିଣିଲେ ତାହାର ଦାମ୍ କମ୍ ପଡ଼ିଥାଏ ତେଣୁ ମଲ୍କୁ ଯାଇ କିଣିବା ଅପେକ୍ଷା ଛୋଟ ଛୋଟ ଦୋକାନରେ କିଣିଲେ ତା'ର ଦାମ୍ କମ୍ ପଡ଼ିଥାଏ ଏବଂ ମୁଁ ସେ ସେ ଡ୍ରେସ୍କୁ କମ୍ ଦାମ୍ରେ କିଣିକି ଆଣିଲି ଆଉ ସେ ମଲ୍ରେ ଥିବା ଡ୍ରେସ୍କୁ ମୋ ସାଙ୍ଗ କିଣିଥିଲା ଆମେ ଦୁଇ ଜଣ ସେ ଡ୍ରେସ୍ କିଣିଥିଲୁ ବାକି ସେମ୍ ଟୁ ସେମ୍ ସେ ଡ୍ରେସ୍ ଥିଲା ଏମିତିରେ ମଲ୍ ଆଉ ଦୋକାନରେ ଫରକ୍ କ'ଣ ରହିଲା ଗୋଟେ ଅଧିକ ଦାମ୍ ଗୋଟେ କମ୍ ଦାମ୍ ଡ୍ରେସ୍ ତ ସେ ଗୋଟେ ହିଁ ହେଲା